ଆମର ଏହି ଯେଉଁ ବଗିଚାରେ ଛୋଟ ଗଛ ଲାଗିଥାଏ ଆମ୍ବ ଲାଗିଥାଏ ପିଜୁଳି ଲାଗିଥାଏ ୟେ ଟଭା ଲାଗିଥାଏ ବିଭିନ୍ନ ପ୍ରକାରର ଗଛ ଲଗାଇ ପାଳି ପାଳିଥାଉ ଆମେ ବାଡ଼ି ବଗିଚା ମାନଙ୍କରେ ସେ ଆମ୍ବ ପିଜୁଳି ଟଭା ଏ ଯେଉଁ ଜିନିଷ ମାନଙ୍କ ଗଛ ବଞ୍ଚିବା ପାଇଁ ଆମେ ତାକୁ ଚାରିପଟ ମନ୍ଦା କରି ପାଣି ଦେଇଥାଉ ସେ ପାଣି ସାହାଯ୍ୟରେ ସେ ଗଛ ଜୀବିତ ରହେ ତାହା ପରେ

ପାଣି ଟିକେ ଯିବା ପାଇଁ ଟିକେ ସରୁ ରାସ୍ତା କରାଯାଏ ପାଣିଟା ରହିଲେ ଗଛ ପଚା ହୋଇଯିବ ସଢ଼ିଯିବ ତେଣୁ ସେକଥା କରାଯାଏ ଆଉ ଶୀତ ଦିନ ଆସିଲେ ତେଣୁ ଯେଉଁ ଗଛରେ ପୋକ ଲାଗନ୍ତି ତେଣୁ ଗାମାକ୍ସିନ ତେଣୁ ଅନ୍ୟାନ୍ୟ ଯାହା ଯାହା ଯେଉଁ ପୋକ ଜୋକ ନଷ୍ଟ ହେବା ପାଇଁ ସାର ସଂଗ୍ରହ କରି ତାକୁ ଆମେ ଗଛ ଉପରେ ଆମେ ତାକୁ ବଛା ବଛି କରିକି ତାକୁ ପ୍ରତିପାଳିତ କରିଥାଉ